ଆମ ଘରେ ଯୋଉ ଗୋରୁମାନେ ଅଛନ୍ତି ତାହାର ଯତ୍ନ ଆମେ ଏପରି ଭାବରେ ନେଇଥାଉ ସର୍ବ ପ୍ରଥମେ ସକାଳେ ଆଉ ଗୋରୁ ଯୋଉଁ ପରିସ୍ରା ବା ମଳ କରିଥାନ୍ତି ତାହାକୁ ସେଇ ଗୋବରକୁ ଆମେ ସକାଳେ ସଫା କରିକି ବାହର ଅନ୍ୟ ସ୍ଥାନରେ ବା ଗୋଟେ ଗାତରେ ନେଇକି ତାକୁ ପକେଇଥାଉ ତତ୍ସଙ୍ଗେ ସଙ୍ଗେ ଫେରିବା ପରେ ଗୋରୁ କରିଥିବା ପରିସ୍ରା ଆଉ ଝାଡ଼ା ତାକୁ ପାଣିରେ ଆମେ ସଫା କରିଥାଉ ତାପରେ ଗୋରୁକୁ ଆମେ ଖାଇବାପାଇଁ ତୋରାଣି ଦେଇଥାଉ

ନଡ଼ା ମଧ୍ୟ ଦେଇଥାଉ ତତ୍ସଙ୍ଗେ ସଙ୍ଗେ ବାହାରକୁ ବୁଲେଇ ନେଇ ଚରେଇବା ପାଇଁ ଜଙ୍ଗଲରେ ନେଇଥାଉ ସେଇ ଜଙ୍ଗଲରେ ମଧ୍ୟ ଯେତେବେଳେ ସେମାନେ ଫେରିଲା ପରେ ତା'ର ଯତ୍ନ ସହକାରେ ଘରକୁ ସନ୍ଧ୍ଯା ସମୟରେ ଫେରାଇ ଆଣିଥାଉ ଏବଂ ସନ୍ଧ୍ଯା ସମୟରେ ମଧ୍ୟ ଗୋରୁ ଯେଉଁ ସ୍ଥାନରେ ଶୟନ କରନ୍ତି ସେ ଜାଗାକୁ ପୁନର୍ବାର ସଫା କରିଥାଉ ପାଣିଦ୍ଵାରା ଏବଂ ମଶା ଦାଉରୁ ରକ୍ଷା କରିବାପାଇଁ ଧୂଆଁ ମଧ୍ୟ ବ୍ୟବହାର କରିଥାଉ ଆଉ ସେମାନେ ସେ ମଶା ମାଛିରୁ ମାଛିରୁ ଉଦ୍ଧାର ପାଇଥାନ୍ତି ଏଭଳି ଭାବରେ ଆମର ଗୋରୁମାନଙ୍କୁ ଆମେ ଘରେ ଯତ୍ନ ସହକାରେ ତାଙ୍କର ଯତ୍ନ ନେଇଥାଉ